ହେଲୋ ହଁ ହଁ ହଁ ହଁ

ହଁ

ହଁ ହଁ ହୁଁ ମୋ ମୋ ଛୁଆମାନଙ୍କୁ ସବୁ ପଚରା ଉଚରା କରିକି ବୁଝା ବୁଝି କରିବି ଆଉ ଯାହା ହେବ କହିବି

ହୁଁ ଛୁଆମାନେ କୋଉ ଛୁଆମାନେ ନେବେ କ'ଣ କରିବେ କିଏ କିଏ ଉପଯୋଗିତା ସାର୍ମାନଙ୍କୁ ପଚାରି ମୁଁ କହିବି ହଁ

ହଁ ହଁ

ହଁ

ହଁ ହଁ ସେ ହଁ ସାର୍ ଆଗକୁ ସରସ୍ୱତୀ ପୂଜା ଗଣେଶ ପୂଜା ହେଉଛି ତା'ପରେ କ'ଣ କ'ଣ କରିବା ମୁଁ ସାର୍ ସେ ବିଷୟରେ କହିବେ